ହଁ ମୁଁ ଚନ୍ଦ୍ରଗ୍ରହଣ ଦେଖିଛି ଯାହାକି ଯେଉଁ ଚନ୍ଦ୍ରକୁ ରାହୁ ଗ୍ରାଶିଥାଏ କାଳଛାୟା ପରି ଦେଖାଯାଇଥାଏ ସେଇଟାକୁ ଦେଖିବାକୁ ମୋତେ ବହୁତ ଆକର୍ଷିତ କରେ ଆଉ ମୁଁ ଜାଣିବାକୁ ଇଚ୍ଛା କରେ ସେଇଟା କେମିତି କ'ଣ ହୁଏ ସେତେଟା ଜାଣିପାରେନି ପଚାରେ ଆଖପାଖ ଲୋକଙ୍କୁ ମୁଁ ପଢ଼ାପଢ଼ି ମଧ୍ୟ ସେ ବିଷୟରେ କରିଛି ଅବଶ୍ୟ ତା ବିଷୟରେ ଏତେ କିଛି ମୁଁ ଜାଣିନି ଟିକିଏ ଟିକିଏ ଜାଣିଛି ବହୁତି ହି ମୋତେ ଇଚ୍ଛା ଲାଗେ ସେସବୁ ଦେଖିବା ପାଇଁ ଆଉ ତା' ବିଷୟରେ ଜାଣିବା ପାଇଁ ବେଶି ହିଁ ଆକର୍ଷିତ କରେ ମୋ ମନ